ଆମ ଅଞ୍ଚଳରେ ସର୍ବପ୍ରଥମେ ଦୁଇଟି ଋତୁକୁ ନେଇ ଚାଷ କରାଯାଏ ପ୍ରଥମ ଋତୁ ଭାବରେ ଆସୁଛି ଯେ କି ଖରିପ୍ ଋତୁରେ

ଛୋଟ ଏବଂ ରବି ଋତୁରେ ତୈଳବୀଜ ହିସାବରେ ମୁଗ ବିରି ହରଡ଼ ବୁଟ ଚାଷ କରାଯାଏ ଏବଂ ପନିପନି ପନିପରିବା ବର୍ଷା ଦିନେ

ବର୍ଷା ଋତୁରେ ପନିପରିବା ଚାଷ ହିସାବରେ ଜହ୍ନି ଭେଣ୍ଡି କାକୁଡ଼ି ପୋଟଳ ବାଇଗଣ ଚାଷ ମଧ୍ୟ କରାଯାଏ